ରାୟଗଡ଼ା ଜିଲ୍ଲାରୁ ମୁଖ୍ୟ ମନୋରଞ୍ଜନ କାର୍ଯ୍ୟ ଯେମିତି ଚଇତି ଚଇତିରେ ବହୁତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଯେମିତି କ ସଙ୍ଗୀତ ନୃତ୍ୟ ଆଉ ଯେଉଁମାନେ ଅତିଥି ଆସିଥାନ୍ତି ସେମାନଙ୍କୁ ପୁରସ୍କାର ସମ୍ମାନିତ ମଧ୍ୟ କରାଯାଏ ଆଉ ସେଟା ବହୁତ ଆଡ଼ମ୍ବର ସହିତ ହୋଇଥାଏ ତାର ସେ ସଜାସଜି ବହୁତ ଭଲ ଭାବରେ ହୋଇଥାଏ ରାୟଗଡ଼ା ଜିଲ୍ଲାର ଚଇତି ଯେ ମୁଖ୍ୟ ମାନେ ବହୁତ ଭଲ ଭାବରେ ପାଳନ କରାଯାଏ